ମୋ ଜୀବନରେ ମୁଁ ଏକ ଆମ ଗ୍ରାମ ଆଗରେ ଥିବା ଏକ ଚାନ୍ଦିନୀ ପାଖରେ ଏକ ନୂତନ ନଳକୂପ କରିବାର ଆହ୍ୱାନ ଦେଇଥିଲି ଏବଂ ମୁଁ ଆମ ଗ୍ରାମର କିଛି ପିଲାଙ୍କୁ ନେଇ ସେହି ନଳକୂପଟି କୁ ତିଆରି କରିଛି ଏବଂ ସେଥିରେ ସଫଳ ହୋଇଛି